ମୋ ଜୀବନର ସବୁଠୁ ଗୁରୁତ୍ୱପୂର୍ଣ୍ଣ ଶିକ୍ଷା ହେଉଛି କମ୍ପ୍ୟୁଟର ରିପେରିଂ କାହିଁକିନା ମୁଁ କମ୍ପ୍ୟୁଟର ରିପେରିଂରେ ମୁଁ ମଧ୍ୟ ଶିକ୍ଷା ଅର୍ଜନ କରିଛି ଆଉ ସେଥିପାଇଁ ମୁଁ ଏଇ କମ୍ପ୍ୟୁଟର ରିପେରିଂ କରି ମୁଁ ଭଲ ଦୁଇ ପଇସା ମଧ୍ୟ ରାଜଗାର କରିପାରୁଛି ଆଉ ସେଥିପାଇଁ ମୋତେ ମୋର ଆର୍ଥିକ ସ୍ଥିତି ମଧ୍ୟ ସୁଦୃଢ଼ ହୋଇଛି କମ୍ପ୍ୟୁଟର ଯେକୌଣସି କମ୍ପ୍ୟୁଟରଟେ ସଜାଡ଼ି ଦେଲେ ମୋର ଡେଲି ଆରମସେ ହେଇଯାଉଛି ମୋର ପାଞ୍ଚ ଶହ ଛଅ ଶହ ଟଙ୍କାକି ହଜାର ଟଙ୍କା ବାର ଶହ ଟଙ୍କା ମୋର ହେଇଯାଉଛି ଇନ୍କମ୍ ଆଉ ମୋତେ ଅସୁବିଧା ନାହିଁ ସେଥିପାଇଁ ମୋତେ ଏ ଜିନିଷଟା ମୋତେ ବହୁତ ପ୍ରଭାବ ପ୍ରଭାବିତ କରିଛି